ମୁଁ ଗୋଟେ ଯାଗାକୁ ଯାଉଥିଲି ଟ୍ରାଫିକ୍ ଭିଡ଼ରୁ ଗାଡ଼ି ଛିଡ଼ା କଲେ ମୁଁ ଡ଼୍ରାଇଭର୍ ଭାଇକୁ ପଚାରିଲି ଭାଇ ମୋର ଗୋଟେ ଜାଗାକୁ ଅରଜେଣ୍ଟ୍ ଯିବାର ଅଛି ମୁଁ ଅନ୍ୟ କେଉଁ ଜାଗା ଦେଇକି ଯାଇ ହେବ କି ବାଟ ଦେଇକି